ହଁ କୁହନ୍ତୁ ହଁ କୁହନ୍ତୁ ହଁ ଆ ମାନେ ଆପଣ କେତେଦିନ ହେଲାଣି ଯାଇଛନ୍ତି କି ହଲିଡ଼େ'କୁ ଆପଣଙ୍କ ମାନେ ଘର ପଡ଼ିଶା ଲୋକ କି ତୁମ କିଏ ଆଉ ପାଖଆଖ ରିଲେଟିଭ୍ ଥିବେ କି ସେମାନେ କିଛି ଜାଣିନାହାନ୍ତି କି କ'ଣ କ'ଣ ଚୋରି ହେଇଛି ଆପଣଙ୍କର କି ଦେଖିବେ ଆପଣ ଆପଣଙ୍କ ଘରଟା କେଉଁଠିକି ଆଜ୍ଞା ଆଚ୍ଛା ହଉ ଆମେ ଆ ଯିବୁ ଆଉ ଆପଣ ହଁ ଆମେ ଏଇ ଅଧଘଣ୍ଟା ଭିତରରେ ଯାଉଛୁ ଆଜ୍ଞା ଆଜ୍ଞା ଆପଣ ଦିନରେ ଦେଖିଲେ କି ରାତିରେ

ଆପଣଙ୍କ ଘର ରିଲେଟିଭ୍ କେହି ଜାଣି ପାରିଲେନି ମାନେ ଓ ହଁ

ଆଚ୍ଛା ଆପଣ ଟିକିଏ ରୁହନ୍ତୁ ଆମେ ଅଧଘଣ୍ଟା ଭିତରେ ଆସୁଛୁ ଆପଣ ଟେନସନ୍ ନିଅନ୍ତୁନି ଆମେ ଆସୁଛୁ ଆଉ ଆଜ୍ଞା